ମୁଁ ସେ ଯେମିତିକି ଗୋଟିଏ ଆକ୍ୱାଗାର୍ଡ଼ କିଣିଥିଲି ଆମର ଦୁଇ ଚାରିମାସ କୁଆଡ଼େ ହୋଇନାହିଁ ତାର ସବୁ କ୍ୟାଣ୍ଡେଲ ଗୁଡ଼ାକ ଖରାପ ହୋଇଗଲା ଆଉ ପାଣି ଠିକ ସେ ଆସିଲାନି ତେଣୁକରି ମୋର ପଇସା ପୁରା ବେକାର ହୋଇଗଲା ମୁଁ ତାଙ୍କର ସର୍ଭିସିଂ ବାଲାଙ୍କୁ ଦୁଇ ତିନିଥର ମୁଁ ଡକେଇଲି ସେମାନେ ଆସିଲେ ସେମାନେ ସଜ କଲେ ପୁଣି ସେୟାକୁ ସେହି ବାରମ୍ବାର ପୁଣି ସେହି ଜିନିଷ ହିଁ ହେଲା ପଇସା ସିନା ଖର୍ଚ୍ଚ କଲି କିନ୍ତୁ ସେମାନେ ମୋର କିଛିହେଲେ ମୋର ଉପକାର ମିଳିଲାନି ମୋର ପିଲା ଛୁଆ ପାଣି ବି ଟିକିଏ ପାଇପାରିଲେନି ତେଣୁକରି ବହୁତ ମୋର ମନ ଖରାପ ମୁଁ ଯଦି ସେ ଉଣେଇଶ ହଜାର ଟଙ୍କା ମୋର ପାଣିରେ ପଡ଼ିଗଲା ମୁଁ ଚାହୁଁଛି କେମିତି ଗୋଟିଏ ଭଲ ହୋଇଥାନ୍ତା ଭଲ ମେକାନିକ୍ଟିଏ ହୋଇଥାନ୍ତା ମୋର ପିଲାଛୁଆମାନେ ଟିକିଏ ଭଲରେ ଟିକିଏ ପାଣି ପାଇଥାନ୍ତେ ଏବଂ ଭଲ ସର୍ଭିସିଂଟିଏ ମିଳିଥାନ୍ତା କିନ୍ତୁ ମୁଁ ଯେଉଁଠାରୁ ଆଣିଥିଲି ସେମାନେ ବି ମୋତେ ଠିକସେ ସର୍ଭିସିଂ ଦେଇପାରିଲେନି